ଭାରତ ଏକ କୃଷି ପ୍ରଧାନ ଦେଶ ଏହା ଏକ ତୃତୀୟାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭାର କରିଥାନ୍ତି ଧାନ ଏକ ଅର୍ଥକାରୀ ଫସଲ ଏଣୁ ଅଂଶ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରି ନିଜ ପରିବାର ପୋଷଣ କରିଥାଆନ୍ତି ଧାନରୁ ଚାଉଳ ଚାଉଳରୁ ଭାତ ମୁଢ଼ି ଇତ୍ୟାଦି ଖାଦ୍ୟ ଆହାର ରୂପେ ପାଇଥାଉ ସେଥିପାଇଁ ଆମ ଦେଶରେ ଚାଷୀ ଅତି ଯତ୍ନ ସହକାରେ ଧାନ ଚାଷ କରେ ଅଧିକ ଅର୍ଥ ଉପାର୍ଜନ ପାଇଁ ବର୍ଷକ ମଧ୍ୟରେ ଦୁଇଥର ମଧ୍ୟ ଧାନ ଚାଷ କରାଯାଇ ଥାଏ ସାଧାରଣତ ବୈଶାଖ ଜୈଷ୍ଠ ମାସରେ ଏଥିପାଇଁ ଜମିକୁ ହଳ କରି ପାଣି ମଡ଼େଇ ଥାନ୍ତି ପାଣି ମଡ଼େଇ ଥାନ୍ତି ତାପରେ ସେଇଆକୁ ସବୁ ବିହନ ବୁଣି ଥାନ୍ତି ବିହନ ବୁଣି ସାରିଲା ପରେ ସେଇଆ ଗଛ ହୋଇଥାଏ ଗଛ ହେଲା ପରେ ସେଇଆକୁ ଗୁଟେ ଗୁଟେ କରିକି ଉପାଡ଼ିକି ସେଇଆକୁ ପୁଣି ଆଉଥରେ ଲଗାହେଇ ଥାଏ ତାପରେ ସାର ମଧ୍ୟ ପ୍ରୟୋଗ କରାହେଇ ଥାଏ ଧାନ କିଆରୀରେ ଗଛ ନୂଆ ଚେର ନେଲା ପରେ ହୃଷ୍ଟପୃଷ୍ଟ ହୋଇ ବଢ଼ିଥାଏ ସେଥିରୁ ନୂଆ ପିଲ ବାହାର କରିଥାଏ ବୁଦାରେ ପରିଣତ ହୋଇଥାଏ ଏଇ ସମୟରେ ଧାନ କିଆରୀଗୁଡ଼ିକ ସବୁଜ ରଙ୍ଗ ଧାରଣ କରି ଅତିବ ସୁନ୍ଦର ଦେଖାଯାଇଥାଏ ଚାଷୀ ଭାଇ ବିଲକୁ ଗଲେ ଗୋରୁ ଗାଈକୁ ନ ଖା ଗୋରୁ ଗାଈ ନଖାଇବା ପାଇଁ ଜଗିଥାନ୍ତି ପାଣିର ଅଭାବ ହେଲେ ତେଣ୍ଡା ସାହାଯ୍ୟରେ ଜମିରେ ପାଣି ମଡ଼ା ଯାଇଥାଏ ଆବଶ୍ୟକ ପଡ଼ିଲେ ଜମିରୁ ପୁନଶ୍ଚ ଘାସ ବଛାଯାଏ କାର୍ତ୍ତିକ ମାସରେ ଧାନ ଧରେ ଫୁଲ କେଣ୍ଡା ବାହାରି ଥାଏ ଶାଖା ପ୍ରଶାଖା ମେଲିବା ପୌଷ ଓ ମାଘ ମାସରେ ମାସ ବେଳକୁ ପଡ଼ିଥାଏ ଏହା ଏହି ଧାନ ମାତ୍ର ଛଅ ମାସରେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥାଏ ଡାଳୁଆ ଧାନ ଡାଳୁଆ ଧାନ ମଧ୍ୟ ତିନି ମାସ କିମ୍ବା ଚାରି ମାସ ପରେ ପାଚି ଯାଇଥାଏ ତାପରେ ଆମର ଡାଲି ଜାତୀୟ ମୁଗ ବିରି କୋଳଥ ଇତ୍ୟାଦି ଚାଷ କରାଯାଇ ଥାଏ ଆଉ ବାଦାମ ନଡ଼ିଆ ହଳଦୀ ଏସବୁ ବିଭିନ୍ନ ପ୍ରକାରର ସ ସବୁଜ ପନିପରିବା ମଧ୍ୟ ଚାଷ କରା ଯାଇଥାଏ ଋତୁ ଅନୁସାରେ